ଆମ ଗ୍ରାମର ମଳିପଡ଼ା ଗ୍ରାମର ସ୍ୱୟଂସହାୟକ ଗୋଷ୍ଠୀରୁ ମା' ମାନେ ହସ୍ତଶିଳ୍ପ କରିଥିବା ଜିନିଷ ଗୁଡ଼ିକ ନେଇ ମହୋତ୍ସବରେ ପକାଇଥା'ନ୍ତି ଯାହା ଫଳରେ ସରକାରଙ୍କଠାରୁ ତାଙ୍କୁ କିଛି ରିହାତି ମିଳିଥାଏ